ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଦୁଇ ଲକ୍ଷ ଚାରି ହଜାର ସାତ ହଜାର ପାଞ୍ଚ ଶହ ଟଙ୍କା ଦଶ ହଜାର ସାତ ଶହ ଟଙ୍କା ପାଞ୍ଚ ହଜାର ଆଠ ଲକ୍ଷ ପନ୍ଦର ହଜାର